ଖୋର୍ଦ୍ଧା ଜିଲ୍ଲାରେ ମୁଖ୍ୟତଃ ତିନି ପ୍ରକାର ତିନି ଜାତି ରହୁଛନ୍ତି ଗୋଟିଏ ହିନ୍ଦୁ ମୁସଲମାନ ଖ୍ରୀଷ୍ଟିଆନ ତିନି ଜାତିଯାକ ସମନ୍ୟ ବହୁତ ଭଲ ରହୁଛି ଏବଂ ସେମାନେ ହିନ୍ଦୁ ହିନ୍ଦୁମାନେ ତାଙ୍କର ବିଭିନ୍ନ ପ୍ରକାର ଧର୍ମ ପୂଜାପର୍ବ ପାଳନ କରୁଛନ୍ତି ହିନ୍ଦୁମାନଙ୍କର ସାଧାରଣତଃ ମହାବିଷୁବ ସଂକ୍ରାନ୍ତିଠାରୁ ତାଙ୍କର ବର୍ଷ ଆରମ୍ଭ ହୋଇ ତାଙ୍କର ଦୋଳପୂର୍ଣ୍ଣିମା ଠାରେ ଯାଇକି ଶେଷ ହେଉଛି ଯେଉଁ ତାଙ୍କର ସେହି ଭିତରେ ବିଷୁବ ସଂକ୍ରାନ୍ତି ଦୋ ବିଷୁବ ସଂକ୍ରାନ୍ତି ରଜ ଗଣେଶ ପୂଜା ସରସ୍ଵତୀ ପୂଜା ଦୋଳପୂର୍ଣ୍ଣିମା ଦୋଳପୂର୍ଣ୍ଣିମା ତାଙ୍କର କାଳୀପୂଜା ତାଙ୍କର ଏହିପରି ବିଭିନ୍ନ ଧର୍ମ ପାଳନ କରୁଛନ୍ତି ସେହିପରି ଖ୍ରୀଷ୍ଟିଆନମାନେ ସେମିତି ତାଙ୍କର ନୂଆ ଜାନୁଆରୀ ମାସଟାକୁ ନୂଆବର୍ଷ ରୂପେ ପାଳନ କରୁଛନ୍ତି ଜାନୁଆରୀ ମାସ ନୂଆ ବର୍ଷ ପାଳନ କରୁଛନ୍ତି ତାପରେ ସେଇଠୁ ସିଏ ବଡ଼ ଦିନ ବି ପାଳନ କରୁଛନ୍ତି ଏବଂ ମୁସଲମାନ ମାନେ ତାଙ୍କର ଇଦୁଲ ଫିତର ଇଦୁଲ ଫିତର ତା'ପରେ ରମଜାନ ଇତ୍ୟାଦି ଯେଉଁଟାକି ରମଜାନଟାକୁ ମାସ ଗୋଟିଏ ମାସ ଉପବାସ ରହୁଛନ୍ତି ଦିନଯାକ ଉପବାସ ରହିବେ ରାତିରେ ତାଙ୍କର ଯାହା ଖାଦ୍ୟ ଖାଇକି ପୁଣି ସକାଳ ଉପବାସ ପାଳନ କରିବେ ଏବଂ ଗୋଟିଏ ମାସ ପାଳନ କରି ସାରିଲା ପରେ ତାପରେ ତାଙ୍କର ସେଇଟାକୁ ପର୍ବଟାକୁ ପାଳନ ଭଲ ଭାବରେ ପାଳନ କରିପାରିଥାନ୍ତି ସେହିପରି ଆମର ଯେକୌଣସି ପର୍ବପର୍ବାଣି ପାଳନ କରିଲା ପରେ ଆମର ତିନି ଜାତି ସମନ୍ୱୟ ରହିକି ତିନି ଜଣ ବହୁତ ଖୁସିରେ ଆମେ ତାକୁ ଭାଇ ଭାଇ ଭଳିଆ ପାଳନ କରିପାରି ଥାଉ